ହଁ ବଢ଼ିଆ ମଜା ଫିଲ୍ମ'ଟା ବହୁତ ପାରିବାରିକ ମଧ୍ୟ ସମସ୍ତେ ଦେଖିବି ମଧ୍ୟ ପାରିବେ ଏକା ସାଙ୍ଗରେ ପରିବାର ମିଶିକି ବସିକି ମଧ୍ୟ ବେଶୀ କଣ୍ଢେଇ ଆଖିରେ ଲୁହ ବେଶୀ ଭଲ ଲାଗିଲା ମରିଯିବା ପରେ ଯୋଉ କଣ୍ଢେଇଟା ବାହାରିଲା ସେ ଗୋଟେ ଫିଲ୍ମ'ଟାକୁ ବହୁତ ଭଲ କରିଛି ଆଉ କି କଣ୍ଢେଇଟା ହିଁ ହଁ ହଁ ହୁଁ ଯାଉଥିବ କାଇଁ ଉପରେ ଆଉ କେମିତି ମାରିଦେଇଛନ୍ତି କ'ଣ ହେଇଛି ସେଇ ବିଷୟରେ ଆଉ ହଁ ସେଇଥିରୁ ଲୋକମାନେ କିଛି ଶିଖିବେ ଆଉ କେମିତି ନାରୀ ନିର୍ଯାତନା କରିବେନି ବହୁକୁ ନିର୍ଯାତନା ଦେବେନି ଏଇସବୁ ଉପରେ ଆଉ

ହଁ ଆଉ ବେଶୀ ବି ଭଲ ଲାଗିଲା

ଆଉ ଆଉ ଆସିଲା ପରେ

କଣ୍ଢେଇ ଉପରେ ନେଇ ଫିଲ୍ମଟା ଆଧାରିତ ଆଉ କ'ଣ କ'ଣ ମାନେ ସେଇ ଉପରେ ସବୁ ହେଇଛି ଆଉ କଣ୍ଢେଇ କ'ଣ ଏଇ ପିକ୍ଚର୍'ଟା ହେଇଛି ଆଉ ମୋତେ ବି ଭଲ ଲାଗିଲା ଆମେ ପରେ ମୁଁ କହୁଛି ପଡ଼ିଛି ନା ଯା ବହୁତ୍ ବଢ଼ିଆ ହେଇଛି ହଁ ସେ ଦେଖିଲେ ଜାଣିବେ ଯେ ନାରୀ ନିର୍ଯାତନା କରିବେନି କାହାକୁ ଯୌତୁକ ପାଇଁ ଏସବୁ ବିଷୟରେ ଫିଲ୍ମଟା ହେଇଛି ଆଉ ବହୁତ ବି ଭଲ ହେଇଛି ଫିଲ୍ମ

ଆଉ କେତେବେଳେ ଫିଲ୍ମ ଯିବା ଦେଖିବା ଆଉ ବି ଭଲ ଯଦି ସେଇ ପଡ଼ିଯିବ ସେ ବିଷୟରେ ଦେଖିବା ସମସ୍ତ ମୋତେ କହିଲେ ବି ଏଇ ଫିଲ୍ମରେ ଦେଖିବାକୁ ଯିବେ ଜାଣିବେ ଯେ ଆଉ କେବେ ନାରୀ ନିର୍ଯାତନା କରିବେନି ସେମିତି ଆଉ ଲାଷ୍ଟ୍ ଫିଲ୍ମର ଲାଷ୍ଟ୍ ପୋର୍ସନ୍ଟା ବି ବଢ଼ିଆ ଏଣ୍ଡିଂଟା ଥିଲା କଣ୍ଢେଇଟା ସମସ୍ତଙ୍କୁ ମାରିଲା ତା'ର ହଁ ହଁ ହଉ